ଆମ ଅଞ୍ଚଳରେ ଗୋଟେ ହୋମଷ୍ଟେ'ର ସୁବିଧା ରହିଛି ଯେଉଁ ହୋମଷ୍ଟେ' କି ପର୍ଯ୍ୟଟକମାନଙ୍କୁ ପର୍ଯ୍ୟଟକମାନ ଆସିଲେ ରହିବା ପାଇଁ ବନ୍ଦୋବସ୍ତ ମଧ୍ୟ କରାଯାଇଛି ଭଲ ସୁବିଧା ଦେବା ସହିତ ପର୍ଯ୍ୟଟକମାନଙ୍କ ରକ୍ଷଣାବେକ୍ଷଣ ବି ଭଲ ଭାବରେ ହେଇପାରୁଛି କିନ୍ତୁ ଜଣେ ଜଣେ ପର୍ଯ୍ୟଟକ ରହୁଛନ୍ତି ଯେଉଁମାନେ କି ନିଶା ଦ୍ରବ୍ୟ କରିକି ଆସିକି ପର୍ଯ୍ୟଟକମାନଙ୍କୁ ବିଭ୍ରାଟ କରୁଛନ୍ତି ମଧ୍ୟପାଳନ କରି ନିଶା ସେବନ କରିକି ଆସି ଖରାପ ବ୍ୟବହାର କରିବା ସହିତ ଖରାପ ବ୍ୟବହାର କରୁଛନ୍ତି ତା' ସହିତ ଅଯଥା ଦାବି ଯାହାକି ରୁମ୍ରେ ଯାହା ନ ମାନେ ଯାହା ସୁବିଧା ଉପଲବ୍ଧ ହେଲେ ବି ସେମାନେ ତାହାକୁ ଯାହା ସୁବିଧା ଦେଲେ ମଧ୍ୟ ତାହା ତାଙ୍କୁ ଶିକାର ହଉନାହିଁ ନାହିଁ ଏଗୁଡ଼ାକ ହେଇପାରୁନାହିଁ ଯାହା ତାଙ୍କେ ଯେଉଁ ଦାବିରେ ଦାବି କରୁଛନ୍ତି ତାହା ଥିଲେ ମଧ୍ୟ ଅଯଥା ଦାବି କରୁଛନ୍ତି